ମୋ ମତରେ ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଏତେବି ଭଲ ନୁହେଁ ଏଠିକାର ସମ୍ମୁଖୀନ ବହୁତ ଲୋକ ହେଉଛନ୍ତି ଆଉ ତା' ଭିତରୁ ମୁଖ୍ୟ ମୁଖ୍ୟକାରଣ ଏଇଟା କି ଠିକ୍ସେ ଆଉ ଡକ୍ଟର୍ମାନେ ଚିକିତ୍ସା କରୁନାହାନ୍ତି ଆମେ ଦେଖୁଥିବାକି ଗଭର୍ଣ୍ଣମେଣ୍ଟ୍ ମେଡ଼ିକାଲ୍ମାନଙ୍କରେ ସବୁ ପେସେଣ୍ଟ୍ ଯେତେବେଳେ ଆସନ୍ତି ତାଙ୍କର ଠିକ୍ ଭାବେ ଅପରେସନ୍ କ୍ଷେତ୍ର ହଉ କି ଅନ୍ୟ କେଉଁ ରୋଗର ଚିକତ୍ସା ହଉ ପଇସା ଏତେ ନ ଦେବାରୁ ଡକ୍ଟର୍ମାନେ ଠିକ୍ ସେ ଇଏ କରୁନାହାନ୍ତି ଡକ୍ଟର୍ମାନଙ୍କୁ ପଇସା ମିଳୁଛି ଠିକ୍ କିନ୍ତୁ ପେସେଣ୍ଟ୍ମାନଙ୍କୁ ସେତିକି ସୁରକ୍ଷା କ୍ଲିନନେସ୍ କିଛି ମିଳୁନି ତ ସେଇତରେ ଗୋଟେ କାରଣ ସେକେଣ୍ଡ ଥିଙ୍ଗ ହେଉଛି ଦ କରପସନ୍ କରପସନ୍ ଯେତେବେଳେ ହୁଏ କରପସନ୍ ମାନେ ଡକ୍ଟର୍ମାନେ ପଇସା ନେବାପାଇଁ ବେଳେବେଳେ ପେସେଣ୍ଟ୍ମାନଙ୍କୁ ଚିକିତ୍ସା ଅବହେଳିତ କରିକି ସେମାନଙ୍କ ମୃତ୍ୟ ଘଟିଥାଏ ତିନି ନମ୍ବର୍ରେ ଅଛି ଓଭର କ୍ରାଉଡ଼ିଙ୍ଗ୍ ଓଭର କ୍ରାଉଡ଼ିଙ୍ଗ୍ ମାନେ ଯେତେବେଳେ ବହୁତସାରା ସଂଖ୍ୟାର ଲୋକ ଗୋଟେ ହସ୍ପିଟାଲ୍କୁ ଆସିଯାଆନ୍ତି ସେତେବେଳେ ଏତେ ଲୋକ କାରଣ ଥିବାରୁ ଡକ୍ଟର୍ କମ୍ ଥିବାରୁ ତାଙ୍କର ଚିକିତ୍ସା ଠିକ୍ ଟାଇମ୍ରେ ନହେଇଥାଏ ଦେନ୍ ଥାଏ ଆହୁରି ରିଜିନ୍ ଭିତରୁ ଥାଏ ଗୋଟେ ହେଉଛି ଯେଉଁ କୋପରେସନ୍ ଗଭର୍ଣ୍ଣମେଣ୍ଟ୍ ଆଉ ପ୍ରାଇଭେଟ୍ ଭିତରେ ବହୁତ ଅଲଗା କାମରେ ଥାଏ ପାଞ୍ଚ ପରସେଣ୍ଟ୍ ଲୋକ ପ୍ରାଇଭେଟ୍ ହସ୍ପିଟାଲ୍ ଯାଆନ୍ତି ଯେଉଁଟାକି ଗଭର୍ଣ୍ଣମେଣ୍ଟ୍ ହସ୍ପିଟାଲ୍ ବହୁତ ଲୋକ ଯାଆନ୍ତି କିନ୍ତୁ ଗଭର୍ଣ୍ଣମେଣ୍ଟ୍ ବାଲା ଠିକ୍ସେ ଫେଲୁୟର୍ କରନ୍ତି ଏତେ ସେମାନେ ଠିକ୍ ସେ ତାଙ୍କର ଯତ୍ନ ନେଇ ପାରନ୍ତିନି ତା'ପରେ ପଇସା ଅଭାବ ଯେଉଁମାନଙ୍କ ପଇସା ନାଇଁ ସେମାନଙ୍କ ହେଲ୍ଥ୍କେୟାର୍ ଠିକ୍ସେ ହେଇପାରେ ନାହିଁ